ଆଗେ ଲୋକମାନେ ଚାଷ ବଳଦ ଦ୍ୱାରା କରୁଥିଲେ ଏବ ଯେହେତୁ ନୂତନର ନୂତନ ସଂସ୍ଥାର ବ୍ୟବହାର ପଳାଇ ଆସିଲାଣି ଟ୍ରାକ୍ଟର ପାୱାର୍ ଟିଲର୍ ଏହି ଏମାନଙ୍କ ସାହାଯ୍ୟ ରେ ଲୋକମାନେ ଚାଷ କରୁଛନ୍ତି ଆଗେ ପ୍ରାୟ ଲୋକମାନେ ଦାଆ ଦ୍ୱାରା ଧାନକୁ କାଟୁଥିଲେ ଏବେର ଲୋକମାନେ ତ ଧାନ କଟା ମେସିନ୍ ବାହାରିଲଣି ନିଉ ତ ଧାନ କଟା ମେସିନ୍ ଦ୍ୱାରା ସେମାନେ ଏବେ କାଟି ଦଉଛନ୍ତି ଆଉ ଆଗକେ ଲୋକମାନେ କ'ଣ ଆଗେ ଲୋକମାନେ ଆଉ ଚାଷ କଲାବେଳେ କିଛି ଗୋବର କମ୍ପୋଷ୍ଟ ଗ୍ୟାସ୍ ଏମାନଙ୍କ ସାହାଯ୍ୟରେ ଚାଷ କରୁଥିଲେ ଏବେ ଲୋକମାନେ ନୂତନ ପଦ୍ଧତିର ସାର ପିଡ଼ିଆ ଏହିସବୁ ବ୍ୟବହାର କରି ଚାଷ କରୁଛନ୍ତି ଯେହେତୁ ଲୋକମାନଙ୍କର ଦେହର ବି ଅସୁବିଧା ପାଇ ଥାଉଛି ଓ ଅଧିକାଂଶ ଲୋକମାନଙ୍କୁ କିଛି ରୋଗର ସମ୍ମୁଖୀନ କରିବାକୁ ପଡ଼ି ଥାଉଛି ଏଥିପାଇଁ ସୂଚନା ଦିଆଯାଉଛି ଯେ ଏବେବି ଆଗ ପରି କଲେ ଭଲ ହେଇଥାନ୍ତା